ସାଧାରଣତଃ ଆପଣ କ୍ୟନ୍ଭାସ୍ ଚାର୍ଟ କିପରି ୱାଟର୍ କଲର୍ ଚାର୍ଟ

ଇତ୍ୟାଦି କେଉଁ କେଉଁ ସାମଗ୍ରୀ ରଙ୍ଗ ସାମଗ୍ରୀ ରଙ୍ଗ କରନ୍ତି ଆମେ ସାଧାରଣତଃ ସ୍କେଚ୍ ପେନ୍ରେ କଲର୍ କରୁ ଆଉ ୱାଟର୍ ପେଣ୍ଟ ବି କଲର୍ କରୁ ଏହା ଦ୍ୱାରା ଆମକୁ ସୁନ୍ଦର ଲାଗିଥାଏ ଛୋଟ ପିଲାମାନେ ଡ୍ରଇଂ କମ୍ପିଟିସନ୍ରେ ୱାଟର୍ କଲର୍ ବି ପେଣ୍ଟିଂ କରିଥାନ୍ତି ଆଉ ସ୍କେଚ୍ ପେନ୍ ଦ୍ଵାରା ଆଉ ଚକ୍ ରଙ୍ଗ ଦ୍ୱାରା ବି କଲର୍ ହୋଇଥାଏ ଏପରି ଭାବରେ ଆମେ ରଙ୍ଗ କରିଥାଉ ଘରମାନଙ୍କରେ ବ୍ରସ୍ ଦ୍ୱାରା ରଙ୍ଗ କରାଯାଇଥାଏ ଯେପରି କିରୋସିନ୍ ମିଶେଇକିନା ମିଶେଇକି କଲର୍ ଦିଆଯାଇଥାଏ ସୋରା ସୁନ୍ଦର ଲାଗିଥାଏ କଲର୍ ବନେଇବା ଦ୍ୱାରା ଫେଣ୍ଟିବା ଦ୍ୱାରା ଭଲ ରଙ୍ଗ ହେଉଥାଏ ଏଗୁଡ଼ ବି କଲର୍ ଦେଇଥାଉ ସାଧାରଣତଃ ସ୍କେଚ୍ ପେନ୍ ଦ୍ୱାରା ସମ ଭଲ ଲାଗେ ଆମକୁ ଆଉ ଛୋଟ ପିଲାମାନଙ୍କୁ ଚକ୍ ଦ୍ୱାରା ରଙ୍ଗ ଦିଅନ୍ତି ସେମାନେ ଏଗୁଡ଼ା ବି ରଙ୍ଗ ଦିଅନ୍ତି